ଆମର ମାତୃଭାଷା ଓଡ଼ିଆ ଓଡ଼ିଶା ଲୋକମାନଙ୍କ ପାଇଁ ଆଉ ଭାରତର ଦେଶ ପାଇଁ ଭାରତ ପାଇଁ ହିନ୍ଦୀ ସେମିତି ରାଷ୍ଟ୍ରଭାଷା ହିନ୍ଦୀ ଆଉ ଆମ ସବୁ ପ୍ରକାରର ଗଭର୍ଣ୍ଣମେଣ୍ଟ ତ ଏବେ ଡିକଲେର୍ କରିଦେଇଛି ସବୁଠି ଆଗରେ ଇଂଲିଶରେ ଲେଖାଯାଇଥାଏ ଲେଖା ଯାଉଥିଲା ଆଉ ସବୁ ଡକୁମେଣ୍ଟସ୍ କି ଯେଉଁଟା ବି କୋର୍ଟ ଆଫିଡେବିଟ୍ ହେଉ କି ଯେଉଁଟା ବି ଇଂଲିଶ ତଳେ ଓଡ଼ିଆରେ ବି ଲେଖାଯାଏ ଏବେ ସବୁଆଡ଼େ କାନୁନ କହିଦେଇଛି ଓଡ଼ିଆ ଲେଖା ହେବାକୁ କମ୍ପଲସରି ଏବେ ଆଉ ଗଭର୍ଣ୍ଣମେଣ୍ଟ ସ୍କୁଲମାନଙ୍କର ହି ଆଗରେ ଓଡ଼ିଆ ପଢ଼ା ଯାଉଥିଲା ଏବେ ଇଂଲିଶ କୁ ସ୍କିପ୍ କରିକି ସି ବି ଏସ୍ ସି ପ୍ରାଇଭେଟ୍ ସ୍କୁଲମାନଙ୍କରେ ଏବେ ଓଡ଼ିଆ ଭାଷାକୁ ଦେଖାଯାଉଛି ଆଉ ସବୁ ଗଭର୍ଣ୍ଣମେଣ୍ଟରେ ଗଭର୍ଣ୍ଣମେଣ୍ଟ ଜବ୍ ହେଉ କି ପ୍ରାଇଭେଟ୍ ଜବ୍ ହେଉ ସବୁଠେ ଓଡ଼ିଆ ଭାଷାକୁ ହି ମାଗୁଛନ୍ତି ଓଡ଼ିଆ ନଥିଲେ ତାଙ୍କୁ ମାନଙ୍କୁ କିଛି ବି ମିଳୁନି ଆଉ ଇଂଲିଶ ବି ଗୋଟେ ଭଲ କ ବାହାର କଣ୍ଟ୍ରି ମନେକର ଗଲେ ଆମେ କେମିତି ତାଙ୍କ ସାଙ୍ଗରେ ଆମେ କମ୍ୟୁନିକେଟ୍ କରିପାରିବୁ ସେସବୁ ଉପରେ ଇଂଲିଶ ବି ଦରକାରକ ମାତ୍ର ତାଙ୍କେ ଯେମିତି ଆମ ମୋର ଭାଷା ଶିଖୁଛନ୍ତି ସେମିତି ହିଁ ଆମେ ତାଙ୍କର ଭାଷା ବି ଶିଖିଲେ ଭଲ କାହିଁକି ନା ଦି ଜଣ ଦିଟା କଣ୍ଟ୍ରି ଭିତରେ କମ୍ୟୁନିକେସନ୍ ଭଲ ହୋଇପାରେ ଆଉ ଇଂଲିଶ ଇଂଲିଶ ବି ଭଲ ହେବ ତାହିରେ ଆମର ଏଜୁକେସନ୍ ସପୋର୍ଟ ମିଳିଥାଏ